ଆମେ ଆଗରୁ ଆମର ବାହାର ରାଜ୍ୟ କିମ୍ବା ଆମ ବାହାର ଦେଶର ଥିବା ଆମର ଅଁ ବନ୍ଧୁ ବାନ୍ଧବ କି ଭାଇ ମାନଙ୍କୁ ଆମେ ଚିଠି ଦ୍ଵାରା ଆଦାନ ପ୍ରଦାନ କରୁଥିଲୁ କିନ୍ତୁ ଏବେ ନୂତନ ଟେକ୍ନୋଲୋଜି ଦ୍ବାରା ଆମେ ସେମାନଙ୍କୁ ଭିଡି଼ଓ କଲ୍ରେ ସିଧାସଳଖ କଥାବାର୍ତ୍ତା ହେଇ ପାରୁଛୁ ଏବଂ ଅନ୍ଲାଇନ୍ ଟ୍ରାଞ୍ଜାକ୍ଶନ କରି ପାରୁଛୁ ଆଉ ଆମର ଆମର ବିବାହ ପାଇଁ ବି ଅନ୍ଲାଇନ୍ ମ୍ୟାଟ୍ରିମନି ସବୁ ଆ ଆଭେଲେବଲ୍ ଅଛି ଆଉ ତେଣୁ ଅଧିକ ଖୋଜାଖୋଜି କରିବାକୁ ପଡ଼ୁନି ଏବଂ ଡେଟିଂ ଆପ୍ ବି ବହୁତ ସାରା ଆସିଲାଣି ତେଣୁ ଏହା ଆମକୁ ବହୁତ ସୁବିଧା ଦେଉଛି